ହଁ ଦେଖ ଆ ଦେ ଏଇଟା ତ ମୁଇଁ କେନ୍ କେନ୍ ଡିଜାଇନ୍ର ତୁମେ ନେବ ଯେ ଦେଖ ଦୁକାନ୍ ତ ଖୁଲା ଅଛେ ତୁମେ ବାଛ ହଁ ସବୁଟା ଅଛି କେନ୍ କେନ୍ ସାଇଜ୍ ନେବ କେତେ ସାଇଜ୍ର ହଁ ହଁ ଠିକ୍ ଅଛି ହଁ ହଁ ଏବେ ବାଛ ହଁ ଦେଖୁନ୍ ହଁ ହଁ ଏଟା ସାଢ଼େ ତିନିଶହ ଚାରିଶହ ତୁମେ ଇ ଯେନ୍ଟା ଦେଖୁଛ ଏଇଟା ସାଢ଼େ ନାଇଁ ନାଇଁ ରେଟ୍ ଅଧିକା ନାଇଁ ହେବାର୍ ଠିକ୍ ଠିକ୍ ରେଟ୍ ଲଗା ହେଇଛେ ଆରି ଇଟା ସାଢ଼େ ତିନଶହ ଏଇଟା ଚାରଶହକେ ଯେନ୍ଟା ଚଏସ୍ ଲାଗୁଛି ନିଅ ହଁ ହଁ ଦେଖଉଛେ ଦେଖ ଏ ହଁ ହଁ ଏଇଟା ପାଞ୍ଚଶହ ସାଢ଼େ ପାଞ୍ଚଶହ ପାଞ୍ଚଶହ ଛଅଶହ ଏଇଟା ତୁମେ ଚପଲ୍ ଚପଲ୍ ଯାନି କରି ରେଟ୍ ହଁ ହଁ ତୁମେ ବାଛ ହଁ ହଁ ହଁ ଠିକ୍ ଅଛି ଦେଖ ଦେଖ ଆଜି ହଁ କେନ୍ଟା କେନ୍ଟା ଏଇଟା ଛଅ ସାଢ଼େ ଛଅଶହ ହଁ ହଁ ଠିକ୍ ଅଛି କେତେ କେତେ କେତେରେ ତୁମର୍ ଚଏସ୍ ଅଛି ଏ ହେତେ ନେହିଁ ହୁଏ ତିନଶହ କୁଡ଼ିଏ ତିନଶହ ଭିତରେ ନେହିଁ ଆସେ ଚାରଶହ ଦେଇ ଦିଅ ହଁ ହଁ ସବୁ ଅଛି ଅଛି କେତେ ସାଇଜ୍ର ଦରକାର କେତେ ସାଇଜ୍ର

ତିନ୍ ସାଇଜ୍ ହଁ ଠିକଅଛି ଏବେ ବାଛ ଏଇଟା ଦୁଇଶହ ଦୁଇଶହ ଅଶୀ ଏନ୍ତା ହଁ ତୁମେ ପ୍ୟାକିଂ କର ତୁମେ ତୁମେ ଦେଖ ମୋ ଦୁକାନ୍ ଖୁଲା ହେଇଛି ତ ତୁମର ଚଏସ୍ରେ ତୁମେ ବାଛ କେନ୍ କେନ୍ଟା ନେବ ଯେ ଏ ହଁ ବାଛ ହଁ ହଁ ହଁ ହଁ ହଉ ବାଛ ହଁ ହଁ ହଁ